ଆମର ଏକ କାଠ ଡଙ୍ଗା ରହିଅଛି ସେ କାଠ ଡଙ୍ଗାରେ ଆହୁଲା ଥାଏ ଦୁଇ ଜଣ ଆହୁଲା ମାରିଥାନ୍ତି ସେଇଥିରେ ଜାଲ ଆହୁଲା ନେଇକିନି ଆମେ ଯାଉ ମାଛ ଧରିବା ପାଇଁ ଆଉ ଏକ ଡଙ୍ଗା ଅଛି

ବୋଟ୍ କୁହାଯାଏ ତାକୁ ତା ଦେହରେ ଲୁହାର ବ୍ୟବହାର କରାଯାଏ ପତ୍ର ମଧ୍ୟ ରହିଥାଏ ସିଏ ଆମର ସମୁଦ୍ରରେ ମାଛ ଧରିବା ପାଇଁ ସେମାନେ ଯାଆନ୍ତି ଆମର ଯେଉଁ ମାଛ ଧରାହୁଏ ନଈ ବଡ଼ ବଡ଼ ନଈ ଭିତରୁ ଏ ଆହୁଲା ମାରିକିନି ଏ କାଠ ଡଙ୍ଗାରେ ଦୁଇ ଜଣରୁ ଚାରି ଜଣ ଯାଇଥାଉ ସେଇଥିରେ ଆମେ ମାଛ ଜାଲ ବିଛାଇକିନି ଧରିଥାଉ